ବହୁତ୍ ଲୋକ୍ ବହୁତ୍ ବହି ପଢ଼୍ବାର୍ ଲାଗି କହେସନ୍ ହେନ୍ତାକରି ମୁଇଁ ବି ବହୁତ୍ଟେ ବହି ପଢ଼ିଚେଁ ସେଥିରୁ ଶହ ଶହ ବହିର ନାଁ ମୋର୍ ବି ସୋର୍ ନାଇଁନ କିନ୍ତୁ ଓଡ଼ିଆ ଭାଷାରେ ଯଦି କହୁଚନ୍ ବଏଲେ ମୁଇଁ ଆଏଜ୍ ତକ୍ ହେନ୍ତା ବହିି ନି ପାଏବାର୍ ତାଲ୍ ଯାହାକେ ମୁଇଁ ପ୍ରଶଂସା କରିପାର୍ମି ଯେକୌଣସି ବହି ଆନୁନ୍ ୟା ତ ସେ ଧର୍ମରେ ରିଲେଟେଡ଼୍ ଥିସି ନା ତ ସେ ପ୍ରେମ ସମ୍ବନ୍ଧୀୟ ନୋଭେଲ୍ ଲେଖା ହେଇଥିସି ତାର୍ନୁ ଅଧିକା ବହିମାନ୍କୁ ଆସୁଛେ କାଣା ବର୍ତ୍ତମାନ୍ ସମାଜ୍କେ ଗୁଟେ ବୈଜ୍ଞାନିକ୍ ଚିନ୍ତାଧାରା ଦେବାର୍ ଲାଗି କୌଣସି ବି ବ୍ୟକ୍ତି ବିଶେଷ୍ ପାଖେ ବୈଜ୍ଞାନିକ୍ ଚିନ୍ତାଧାରା ହିଁ ନାଇଁନ ତ ସେ ଲେଖ୍ବା କେନ୍ତାକରି ସେଥିରର୍ ଲାଗି ସର୍କାର୍ ହିଁ ଦାୟୀ ସର୍କାର୍ର ପ୍ରଥମ ଦାୟିତ୍ୱ ହେଲା ଯେ ସମାଜ୍ରେ ବୈଜ୍ଞାନିକ୍ ଚିନ୍ତାଧାରାର ବିକାଶ୍ କରିକରି ସମାଜ୍କେ ଗୁଟେ ନୂଆ ଦିଗ ଆଡ଼୍କେ ନେବାର୍ କଥା ସେଇ ଜିନିଷ୍ର ଅଭାବ୍ ସବୁବେଳେ ଦେଖାଯାଇଚେ ଆଉ ସେଇ ଜିନିଷ୍ ବହିମାନ୍କର୍ ବହିମାନ୍କୁ ଆମେ ଯେତେବେଳେ ପଢ଼ୁଚୁଁ ସେଟା ବି ସେଥିରେ ତାର୍ ଝଲକ୍ ଦିଶୁଚେ ବହିମାନେ ସେତାକେ ପ୍ରମାଣ୍ କରୁଚନ୍ ମତେ ଗୁଟେ ବି ବହି ଆଏଜ୍ ତକ୍ ଭଲ୍ ନି ଲାଗ୍ବାର୍ତା ବହି ତ ବହୁତ୍ ପଢ଼ିଚେଁ ବହୁତ୍ ଲୋକ୍ ବହୁତ୍ ଗୁଡ଼େ ବହି ମତେ କହିଚନ୍ ପଢ଼୍ବାର୍ ଲାଗି ଏନ୍ତା ନାଇଁସେ ଯେ ମୁଇଁ ବୁଝିିନେଇପାରି ମୁଇଁ ଅଶିକ୍ଷିତ୍ ନାଇଁସେ ଗୁଟେ ପୋଷ୍ଟ୍ଗ୍ରେଜୁଏଟ୍ ଆଉ ୱେଲ୍ ଏଜୁକେଟେଡ଼୍ ଏ